ହ୍ୟାଲୋ ମହାପାତ୍ର ହୋଟେଲ୍ରୁ କହୁଛନ୍ତି ମୋ ଝିଅର ଜନ୍ମଦିବସ ଉପଲକ୍ଷେ ପଚାଶଟା ମିଲ୍ ଅର୍ଡ଼ର୍ କରିବାର ଅଛି ଆପଣ କେତେବେଳେ ଦେବେ ଆପଣ ନିଜକୁ ଚିନ୍ତା କରିବେ ପାଞ୍ଚଟା ପର୍ଯ୍ୟନ୍ତ ମୋର ଲକ୍ଷ୍ୟ ରହିଛି ଏବଂ କେତେ ଡିସ୍କାଉଣ୍ଟ୍ ଦେଇପାରିବେ